ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ସେମିତି କିଛି ଅର୍ଥ ଯୋଗାଣ ସରକାର ଲୋକଙ୍କ ପାଇଁ ସୁବିଧା କରୁନାହାନ୍ତି ଯେ ଡାଇରେକ୍ଟ ସେମାନଙ୍କୁ କେସ୍ ଦେବା ପାଇଁ ଟଙ୍କା ଆକାରରେ ଦେବା ପାଇଁ କିଛି ନାହିଁ ତାଙ୍କର କେବଳ ପଲିସିରେ ରହିଛି ଯେ ଯୋଉ ସ୍ୱାସ୍ଥ୍ୟ ବୀମା ଯୋଜନା ରହିଛି ଯୋଉଟାକି ସେଟା କେବଳ ଯୋଉ ଲୋକମାନେ ଶିଭିୟର ଯୋଉମାନେ ଆକ୍ରାନ୍ତ ହୋଇଥାନ୍ତି କୌଣସି ରୋଗରେ ଏବଂ ସେମାନେ ଆଡମିସନ ହେଲା ପରେ ଇନଡୋରରେ ତାକୁ ସେମାନେ ସେଇଥିରୁ ସୁବିଧା କିଛି ପାଇଥାନ୍ତି କିନ୍ତୁ ପ୍ରକୃତରେ ସେଇଭଳିଆ ଲୋକ ଯଦି ଆମେ ଦେଖିବା ତାହାହେଲେ ହୁଏତ ସାଢ଼େ ଚାରି କୋଟି ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଭିତରୁ ହୁଏତ ପଚାଶ ମାନେ ଦୁଇଶହ ଚାରିଶହ କି ହଜାରେ ଲୋକ ହୁଏତ ଉପକାର ପାଉଥିବେ କିନ୍ତୁ ବଳକା ଯୋଉ ଲୋକମାନେ ରହିଲେ ଯୋଉ ଦୈନନ୍ଦିନ ଯୋଉମାନେ ଲୋକ ରହିଲେ ତାଙ୍କର ଜର କାଶ ବିଭିନ୍ନ ପ୍ରକାରର ପେଟ ବଥା ମୁୁଣ୍ଡ ବଥା ବା ଯାହା ବିି ଜାଗରେ ଯୋଉଟାକି ଜେନେରାଲ ଟ୍ରୁ ଯାହା ଯାହା ରହିଲା ସେଥିପାଇଁ ସେମାନେ ଦୈନନ୍ଦିନ ଭାବରେ ରକ୍ତ ପରୀକ୍ଷା କରିବା ଏବଂ ଏଇ ଯୋଉମାନେ ଆଡମିସନ ଇନଡୋର ଆଡମିସନ ହୋଇକି ଯୋଉ ଆଉଟଡୋର୍ ପେସେଣ୍ଟ୍ ହିସାବରେ ସେମାନେ ଚିକିତ୍ସା ହୋଇଥାନ୍ତି ତାଙ୍କ ପାଇଁ ସରକାରଙ୍କର କୌଣସି ସୁବିଧା ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ ଆଉ ଯୋଉଟା ବି ରିଏମ୍ବର୍ସମେଣ୍ଟ ଯୋଉଟା ହେଉଛି ସେଇଗୁଡ଼ାକ ମଧ୍ୟ ବି ଶତ ପ୍ରତିଶତ କେବେ ବି କିଏ ଦେଇନଥାନ୍ତି ସେମାନେ ବିଭିନ୍ନ ପ୍ରକାର କମ୍ପାନୀ ଯେତେ ତାଙ୍କୁ ଦିଆଯାଇଥାଏ ପ୍ରିମିୟମ୍ ସେମାନେ ଠିକ୍ ସମୟରେ ନେଇଯାଆନ୍ତି ପୁରା ପ୍ରିମିୟମ୍ ସେମାନେ ନେଇଯିବେ ତାଙ୍କର ପଲିସିରେ ସବୁ ଯାକ ସିଷ୍ଟମ୍ ଥିବ କିନ୍ତୁ ଠିକ ସମୟରେ ସେମାନେ ତାକୁ ମାନେ ମନା କରିଦିଅନ୍ତି ଯେ ଏ ସୁବିଧା ନାହିଁ ଗୋଟେ ଉଦାହରଣ ମୁଁ ଦେଉଛି ଯେ ଯଦି ଆମର କୌଣସି ଗୋଟେ ରୋଗ ହେଲେ ତାଙ୍କର ଅଛି ଯେ ବୀମାରେ ଘରୁ ମଧ୍ୟ ଆମ୍ବୁଲାନ୍ସ ନେଇ ମେଡିକାଲ ପର୍ୟ୍ୟନ୍ତ ପହଞ୍ଚି ହେବ କିନ୍ତୁ ଯେତେବେଳେ ହଠାତ୍ ଗୋଟେ ରୋଗୀଟେ ଆକ୍ରାନ୍ତ ହେଲା ସେତେବେଳେ ଆମେ ଯଦି ତାଙ୍କୁ ଆମ୍ବୁଲାନ୍ସରେେ ମାଗୁଛୁ ନା ଏଇଟା ହୋଇପାରିବନି ଏଇଟା ଆପଣ ବର୍ତ୍ତମାନ ସେ ସୁବିଧା ନାହିଁ ଆପଣକୁ ଆଡମିସନ ଆଗ ହୁଅନ୍ତୁ ଆପଣ ତାପରେ ଆମେ ଦେବୁ ଯେତେବେଳେ ଆମେ ଦେଇଦେବୁ ସେତେବେଳେ ଯେତେବେଳେ ବିଲ୍ ସେକ୍ସନ୍କୁ ଯିବ ସେତେବେଳେ ନାହିଁ ଏଇଟା ଆପଣ ଆଗରୁ କରିବା କଥା ତ ସେମାନେ ବିଭିନ୍ନ ଆଳ ଦେଖେଇକି ଏଯାକ ମଧ୍ୟ ମାନେ ପେମେଣ୍ଟ ନ କରିବାର ବାହାନା ଦେଖେଇଥାନ୍ତି ଆଉ କିଛି ମିଳିଥାଏ ବୀମା ତରଫରୁ ଆଉ କିଛି ମଧ୍ୟ ମିଳିନଥାଏ ଯେହେତୁ ଏହା ଜରୁରୀ ଥାଏ ତେଣୁ ଲୋକମାନେ ତାକୁ ବାଧ୍ୟରେ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଗ୍ରହଣ କରିନେଇଥାନ୍ତି